ଯେତେବେଳେ ଆମ ଫୋନରେ କିଛି ସମସ୍ଯା ଦେଖା ଯାଉଛି ସେଠାରେ କିଛି ଜାଣି ହେଉନି ସେତେବେଳେ ଆମ କେନ୍ଦ୍ରରେ କିଛି ସେମିତି ଠିକ କରିବା ପାଇଁ କିଛି ସେମିତି ଦୋକାନ ନାହିଁ ଯାହା ଦ୍ବାରା ମୋର ସେ'ଠି ଗୋଟିଏ ଭାଇ ଅଛି ସେ ଭାଇ ଟିକେ ମୋବାଇଲ ବିଷୟରେ ଜାଣନ୍ତି ମୁଁ ତାଙ୍କ ତାଙ୍କୁ ହିଁ ଦେଖାଏ ସିଏ ଯେମିତି ସେଇଟା ସେ ଠିକ କରିପାରନ୍ତି ସେ ତାଙ୍କ ସାହାଯ୍ୟ ନିଏ ସେ ସେଠାରେ ଠିକ କରିଦିଅନ୍ତି ଯଦି ଠିକ କରିନପାରନ୍ତି ଆମର ପର୍ଯ୍ଯାୟରେ ଯାଇକି ସେଠି ଠିକ କରାଯାଏ ଆଉ କମ୍ପ୍ୟୁଟରରେ ଯେତେବେଳେ ମୁଁ କିଛି କେଉଁ ଜିନିଷଟା ବି ଜାଣି ନ ପାରିଲି ମୁଁ ସବୁବେଳେ ସେହି ମୋ ଭାଇଙ୍କୁ ହିଁ ପଚାରେ ସେ କମ୍ପ୍ୟୁଟର ବିଷୟରେ ଟିକେ ଅଧିକା ଜାଣିଛି ସେ କହିଦିଏ ଆଉ ଯେମିତି ଅଧିକା କିଛି ଆମର ଯେମିତି ଅଧିକା କିଛି ମାନେ ଅଧିକା ସେଟା କିଛି ହୋଇଯାଇଛି କିଛି କୌଣସି ପାର୍ଟ ଖରାପ ହୋଇଯାଇଛି କି କଣ ସିଏ ଯେଉଁଟା ଜାଣିପାରନ୍ତି ନାହିଁ ଭାଇ ତା'ପରେ ସେ ପର୍ଜଙ୍ଗ କିମ୍ବା ଆମର ଢେଙ୍କାନାଳକୁ ଯାଇ ସେ ସେଇଠି ଦେଖାନ୍ତି ଆଉ ଯେମିତି ସେ ତ ଜାଣିଦେଲେ ତା'ହେଲେ ନ ହେଲେ ସିଏ ତାଙ୍କଠୁ ବି ଆଉ ଜଣେ ଆମର ସେଠି ପାଖରେ ଅଛନ୍ତି ଆଉ ଜଣେ ଭାଇ ସେ ଟିକେ ତାଙ୍କଠୁ ବି ଆହୁରି ବେଟର ଜାଣନ୍ତି ସେ ତାଙ୍କୁ ହିଁ ପଚାରି ଦିଅନ୍ତି